ବର୍ତ୍ତମାନେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରିବା ସମୟରେ ବରିଷ୍ଠ ନାଗରିକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଇଟାର କାରଣ ହେଉଛି କଣ ଆମର ଯେଉଁ ଆଧାର ଲିଙ୍କ୍ କରାଗଲା ବ୍ୟାଙ୍କରେ ସେମାନେ ବୟସ ହୋଇଗଲାପରେ ତାଙ୍କ ଆଧାରରେ ଲିଙ୍କ୍ ଟିପ ଚିହ୍ନ ଉଠୁନି ସେମାନେ ପଇସାପତ୍ର ପାଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସେଇଟାକୁ କିଭଳି ସୁବିଧା ତାଙ୍କୁ କରାଯିବ ତାଙ୍କୁ ସେଠି ଗୋଟିଏ ମୋବାଇଲ୍ ଓ ଓ ଟି ପି ଦିଆଯିବ ଓ ଟି ପି ନମ୍ବର୍ ଆସିଲେ ସେମାନେ ମଧ୍ୟ ସେଥିରୁ ଉପକୃତ ହୋଇପାରିବେ ଏହା ବ୍ୟତୀତ ଆମେ ତାଙ୍କୁ ଧରାଯାଉ ଗୋଟିଏ କାର୍ଡ଼ ସିଷ୍ଟମ୍ କରିବା ଏ ଟି ଏମ୍ କାର୍ଡ଼ ଟାଇପ୍ର ଏ ଟି ଏମ୍ କାର୍ଡ଼ ମାଧ୍ୟମରେ ମଧ୍ୟ ଆମେ ବ୍ୟବହାର କରିକିରି ସେଠୁ ମଧ୍ୟ ପଇସା ଉପକୃତ କରିପାରିବା ଚେକ୍ ମାଧ୍ୟମରେ ମଧ୍ୟ କରିବା ଏମିତି ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଯେଉଁ ବୟସ୍କ ଲୋକମାନେ ଆଜି ଲାଇନ୍ରେ ଠିଆ ହେଉଥିଲେ ପଇସା ଆଣିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେମାନେ ଆଜି ଆଉ ସେ ଅସୁବିଧାର ସମ୍ମୁଖୀନ ହେଉନାହାଁନ୍ତି ତେଣୁ ଏ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ମଧ୍ୟ ସେଥିରେ ମଧ୍ୟ ସେମାନେ ଉପକୃତ ହେଉଛନ୍ତି ତେଣୁ ଏଥିରେ ଦୁଇ ଦୁଇଟା ବେନିଫିଟ୍ ମଧ୍ୟ ହେଉଛି ଯାହାର ଗୁଣ ଅଛି ତା'ର ମଧ୍ୟ ଦୁର୍ଗୁଣ ଅଛି ଏଭ୍ରି ଆକ୍ସନ୍ ଇଜ୍ ଦ ଅପୋଜିଟ୍ ରିଆକ୍ସନ୍ ବଟ୍ କିନ୍ତୁ ଇଏ ବୟସ୍କ ଲୋକଙ୍କ ପାଇଁ ଏହା ବରିଷ୍ଠ ନାଗରିକମାନଙ୍କ ପାଇଁ ଏହା ଏକ ହେଉଛି ଖୁସି ଖବର ସୁବିଧା ସୁଯୋଗ ସେମାନେ ଘରେ ମଧ୍ୟ ବସିକି ସବୁକିଛି ଏଇ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଉପକୃତ ହେଇପାରୁଛନ୍ତି ଏବଂ ସେମାନେ ସୁବିଧାରେ ସହଜରେ ଦୁଇ ପଇସା ବେନିଫିଟେଡ଼୍ ହୋଇପାରୁଚନ୍ତି ସହଜରେ ତାଙ୍କ କାର୍ଯ୍ୟ ମଧ୍ୟ ନେଇପାରୁଚନ୍ତି ଘରେ ବସି ଏଇ ଟିଭି ଦେଖିବା ଏବଂ ବିଭିନ୍ନ ପ୍ରକାର ଦେଶ ବିଦେଶର ଖବରଠାରୁ ଆରମ୍ଭ କରି ସବୁ ଜିନିଷରେ ସେମାନେ ସୁବିଧା ପାଉଛନ୍ତି କେଉଁଠି ଯିବାକୁ ପଡ଼ୁନି ସେମାନେ ମଧ୍ୟ ଅତି ହାରାଶମେଣ୍ଟ୍ ଆଉ ହଉନାହାଁନ୍ତି ଖୁସିରେ ଅତିବାହିତ କରୁଛନ୍ତି